ଭାରତରେ ଦେଖିବାକୁ ଗଲେ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସମସ୍ତେ ମାନେ ଆଜି ଡେଟ୍ରେ ଖେଳିବା ପାଇଁ ବହୁତ ଉତ୍ସକ ଅଛନ୍ତି କାରଣ ଭାରତରେ ଖେଳିବାକୁ ସ୍କୋପ୍ ମଧ୍ୟ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଛି ଯେମିତି କି ଆପଣ ଦେଖି ପାରୁଥିବେ କ୍ରିକେଟ୍ ଆଇ ପି ଏଲ୍ କାଲି ଗତକାଲି କୋଡ଼ିଏ କୋଟି ଟଙ୍କାରେ କିଣା ହେଇଛି ଏବଂ ସେ ଯେଉଁକୁ ଚବିଶ ପଏଣ୍ଟ ସେଭେଣ୍ଟି ଫାଇବ୍ କୋଟିରେ ତାକୁ କିଣା ହେଇଛି ତ ପଇସା ଅଛି ସେଥିପାଇଁ ଆଜିକାଲି ଖେଳିବା ପାଇଁ ସମସ୍ତେ ଉତ୍ସକତା ଦେଖାଉଛନ୍ତି ଏବଂ ଭାରତରେ ଲୋକପ୍ରିୟ କ୍ରୀଡ଼ା ହେଲା ଏବେ ବର୍ତ୍ତମାନ ଟାଇମ୍ରେ କ୍ରିକେଟ୍ କିନ୍ତୁ ହକି ବି ବହୁତ ଇଏ ଅଛି ଆଉ କବାଡ଼ି ଏବେ ଯେଉଁ କବାଡ଼ି ଲିଗ୍ ଚାଲିଛି ଟି ଭି ମାନଙ୍କରେ ଦେଉଛି ତ ଲୋକମାନେ ସେଥିପାଇଁ ବେଶି ଆଗ୍ରହୀତ ହେଉଛନ୍ତି ଆଉ ଆମ କ୍ରିକେଟ୍ରେ ଦେଖିବେ ବଡ଼ ବଡ଼ ନାଁ ଯାକ ଅଛି ସଚିନ ତେନ୍ଦୁଲକର ଜାଗୁଲ ଲଡ୍ସ ମାନେ ଗର୍ଡ଼ ଅଫ୍ କ୍ରିକେଟ୍ କୁହାଯାଏ ଏମ୍ଏସ୍ ଧୋନି ଅଛନ୍ତି ବିରାଟ କୋହଲି ଅଛନ୍ତି ରୋହିତ ଶର୍ମା ଅଛନ୍ତି ଏଟା ସବୁ ଗଲେ କ୍ରିକେଟ୍ର ଏବେ ଆମ କବାଡ଼ିରେ ଦେଖିବେ ପବନ ସାର୍ ଜାଣିଥିବେ ଆପଣ ପ୍ରଦୀପ ଜାଣିଥିବେ ଏମାନେ ନ୍ୟାସନାଲ୍ ରାଜ୍ୟସ୍ତରୀୟ ଜିଲ୍ଲାସ୍ତରୀୟ ଏବଂ ଇଣ୍ଟରନ୍ୟାସନାଲ୍ ସ୍ତରରେ ମଧ୍ୟ ଏମାନେ ଖେଳି ଚାଲିଛନ୍ତି ଆଉ ଏବେ ଆମର ଇଏ ଫକୀର ବି ବହୁତ ନାମଜାଦା ପ୍ଲେୟାର୍ ଅଛନ୍ତି ଯେଉଁଟା କି ଆମର ଓଡ଼ିଶା ମଧ୍ୟ୍ୟ ଓଡ଼ିଶା ଭିତରୁ ମଧ୍ୟ୍ୟ ରହିଛନ୍ତି କେତେଜଣ ତ ଏମିତି ଫେମସ୍ ଖେଳାଳି ହିସାବରେ ବାହାରୁଛନ୍ତି